ହଁ ହଁ ମୁଁ ଏକାକି ଦୌଡ଼ିଛି ଏବଂ ଗୋଷ୍ଠୀ ସହିତ ମଧ୍ୟ ଦୌଡ଼ିଛି କିନ୍ତୁ ଗୋଷ୍ଠୀରେ ମିଶିକି ଦୌଡ଼ିଲେ ଯେଉଁ ଆନନ୍ଦ ମିଳେ ଯେଉଁ ଖୁସି ମିଳେ ତାହା ଏକାକି ଦୌଡ଼ିବାରେ ନଥାଏ ଯଦି ଆମେ ଏକାକି ଦୌଡ଼ିବା ତା'ହେଲେ ଆମେ ଅତି ଶୀଘ୍ର ଦୁର୍ବଳ ହୋଇପଡ଼ିବା ଏବଂ ଆମକୁ ଦୌଡ଼ିବା ପାଇଁ ଭଲ ମଧ୍ୟ ଲାଗିବ ନାହିଁ ଇଚ୍ଛା ଶକ୍ତି ଆସିବ ନାହିଁ କିନ୍ତୁ ଯଦି ଆମେ ଗୋଷ୍ଠି ହୋଇକି ଦଳଗତ ଭାବରେ ଦୌଡ଼ିବା ତା'ହେଲେ ଆମକୁ ଦୌଡ଼ିବାର ଦୌଡ଼ିବା ପାଇଁ ଆଗ୍ରହ ବଢ଼ିବ ଏବଂ ଆମ ଇଚ୍ଛା ଶକ୍ତି ମଧ୍ୟ ବଢ଼ିବ ଆମେ ପ୍ରତିଯୋଗିତା କରି ଦୌଡ଼ିବା ଦ୍ୱାରା କିଏ କେତେ ଅଧିକ ଦୂର ଦୌଡ଼ିପାରୁଛି କମ୍ ସମୟରେ ତାହା ଆମେ ଚ୍ୟାଲେଞ୍ଜ୍ କରି ପ୍ରତିଯୋଗିତା କରି ଦୌଡ଼ିଲେ କମ୍ ସମୟରେ ଆହୁରି ଅଧିକ ଦୌଡ଼ି ପାରିବା ଏବଂ ଦିନକୁ ଦିନ ଆମର ଦୌଡ଼ିବାର ତୀବ୍ରତା ବଢ଼ିଯିବ ଏବଂ ବିଭିନ୍ନ କ୍ଲବ୍ରେ ମଧ୍ୟ ମୁଁ ଯୋଗ ଦେଇଛି ଆମ ବିଦ୍ୟାଳୟଗୁଡ଼ିକରେ ଯେଉଁ ଦୌଡ଼ ପ୍ରତିଯୋଗିତା ହୋଇଥାଏ ସେହି ଦୌଡ଼ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଇଛି ଏବଂ ଦୌଡ଼ିଛି ମଧ୍ୟ ସେଠାରେ ମୁଁ ସଫଳ ମଧ୍ୟ ହୋଇଛି ମୁଁ ବିଭିନ୍ନ କ୍ଷେତ୍ରରେ ଦୌଡ଼ରେ ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼୍ ଏମିତି ହୋଇଛି ଏବଂ ସାର୍ଟିିଫିକେଟ୍ ପ୍ରାଇଜ୍ ସବୁ ମଧ୍ୟ ପାଇଛି ସେଇଠି ଦୌଡ଼ି ମୋତେ ବହୁତ ଖୁସି ଲାଗିଲା ଆନନ୍ଦିତ ଲାଗିଲା ଯେହେତୁ ଦୌଡ଼ିବା ଦ୍ୱାରା ଆମର ର ଶକ୍ତି କମୁଛିି ଆମେ ଦୁର୍ବଳ ହେଉଛେ ଅବଶ୍ୟ ସେଥିପାଇଁ ମୋତେ ଗ୍ଲୁକୋଜ୍ ପାଣି ଦିଆହୋଇଥିଲା ମୁଁ ପିଇଥିଲି ସେଇଠି ଯେଉଁ ଆନନ୍ଦ ମିଳିଥିଲା ସଫଳତା ପାଇବା ପରେ ସେହି ସଫଳତାର ଆନନ୍ଦ ଏତେ ଥିଲା ଯେ ମୁଁ ଦୌଡ଼ି ଯାଇ ଯେଉଁ ଦୁର୍ବଳ ହୋଇଯାଇଥିଲି ଏବଂ ମୋର ଯେଉଁ ଗୋଡ଼ ହାତ ପୀଡ଼ା ହେଉଥିଲା ସେହି ପୀଡ଼ା ତୁଳନାରେ ସେ ଖୁସିଟା ବହୁତ ଅଧିକ ଥିଲା

ମୁଁ ଚାହିଁବି ସବୁବେଳେ ଏମିତି ଦଳଗତ ଭାବରେ ଅନ୍ୟମାନଙ୍କ ସହ ମୋ ସାଙ୍ଗମାନଙ୍କ ସହ ମିଶି ମୁଁ ଦୌଡ଼ିବି ଏବଂ ସବୁବେଳେ ଦୌଡ଼ିକି ମୁଁ ଏକ ପ୍ରଥମ ସ୍ଥାନରେ ପହଞ୍ଚିବି ସଫଳ ହେବି ଏବଂ ଗୋଟେ ଭଲ ଦୌଡ଼ବିତ୍ ହେବା ପାଇଁ ଚାହିଁବି